ଆଜିକାଲି ବହୁତ ଖୁଚୁରା ବେପାର ବି ବହୁତ ହେଲାଣି ଆମ ଗାଁ ଗହଳିରେ ବି ଖୁଚୁରା ଦୋକାନ ବି ବହୁତ ହୋଇଯାଇଛି ବଜାରଗୁଡ଼ିକରେ ବି ମାତ୍ର ଅନ୍ଲାଇନ୍ ମାଧ୍ୟମରେ ବି ଆମ ଗାଁ ଗହଳିରେ ବି ଅନ୍ଲାଇନ୍ ସାହାଯ୍ୟରେ ବି ପନିପରିବା ଏବଂ ସାମାନ୍ ଯେକୌଣସି ସାମାନ୍ ବି ଗାଁରେ ପହଞ୍ଚିପାରୁଛି ଆଗରେ ଥିଲା ଦଶ ଟଙ୍କା ସାମାନ୍ଯାକ ଏବେ ବର୍ତ୍ତମାନ ବଢ଼ିଯାଇଛି ତାହା ଏବେ ଶହେ ଟଙ୍କା ଦୁଇଶହ ଟଙ୍କା ହୋଇଯାଇଛି ପନିପରିବା ଦର ବି ବର୍ତ୍ତମାନ ବହୁତ ବଢ଼ିଯାଇଛି ଅନ୍ଲାଇନ୍ ସପିଂ କିମ୍ବା ଡ୍ରେସ୍ କିମ୍ବା ପନିପରିବା ଅନ୍ଲାଇନ୍ ବି ମାଧ୍ୟମରେ ମିଳିପାରୁଛି ଏବଂ ଭଲ ବି ହୋଇଛି ଅନ୍ଲାଇନ୍ ହୋଇକି ବି ଗାଁରେ ବି ପହଞ୍ଚିପାରୁଛିି ସାମାନ୍ ବହୁତ ଖୁସିର କଥା